ସେମ୍ ଆଜ୍ଞା ହଁ ହୁଁ କହନ୍ତା ଆଜ୍ଞା ରେଟ ସେଟ ତ ଆପଣ ଘରେ ଇଏ କରିବାର ଲାଗି କହୁଛନ୍ତି ସେଇଟା ଫିଟିଙ୍ଗ କରିସାରିଲା ବାଦ କହିବାର ରେଟ୍ ଫେଟ୍ ସ୍କୋୟାର ଫୁଟ୍ ଆମକୁ ଷାଠିଏ ଟଙ୍କା ଲେଖା ପଡ଼ିଯାଉଛି ହୁଁ ହୁଁ ହୁଁ ଠିକ୍ ଅଛି ଦେଖିବା

ଆଉ କାମ ତ ସରିଯିବ ନାଇ ଆଁ କାମ ସରିଲା ବାଦ କି କାମ କରିବା ହଁ ଆଡଭାନ୍ସ ପାଟି ଦେଇଦଲେ ଆପଣଙ୍କର ଓଜନ ଟି ଭି ହେବା ହୁଁ ହୁଁ ହଁ

ହଁ ପୁରା ପିଓର ହେବା ହଁ ହଁ ହଁ ଠିକ୍ ହଁ ହଁ ହଁ ଠିକ୍ ଠିକ୍ ଅଛି